ଆଜ୍ଞା ମ୍ୟାଡ଼ାମ୍ କୁହନ୍ତୁ ମୁଁ କ'ଣ ସାହାଯ୍ୟ କରିପାରେ କି ଆଜ୍ଞା କୁହନ୍ତୁ ଭିଭୋ ସେଟ୍ ମ୍ୟାଡ଼ାମ୍ ପନ୍ଦର ହଜାରରୁ ଷ୍ଟାର୍ଟିଂ ରହୁଛି ଆଉ ଓପୋର ରହୁଛି ତା'ପରେ ଆମର ରେଡ଼ମି ରହୁଛି ସାମ୍ସଙ୍ଗ୍ ରହୁଛି କ'ଣ ଆପଣ କିଣିବେ ଆପଣଙ୍କ କ'ଣ ଚୁଜ୍ କରିବେ କୁହନ୍ତୁ କ୍ୟାମେରା ରହୁଛି ଥ୍ରୀ ଏମ୍ ପି ରହୁଛି ଆଉ ଆମର ରେଡ଼ମିର ବ୍ୟାଟେରୀ ବି ଭଲ ରହିବ ଭିଭୋ ବ୍ୟାଟେରୀ ବି ଭଲ ରହିବ ସବୁ ବ୍ୟାଟେରୀ ଭଲ ରହୁଛି ସେଇଟା ଯାହା ହେଲେ ବି ଟ୍ୱେଣ୍ଟି ଏଭୋଵ୍ ଆସନ୍ତୁ ଆଗ ଆପଣ ଦେଖନ୍ତୁ କେଉଁଟା ଆପଣଙ୍କୁ ଭଲ ଲାଗୁଛି ତା'ପରେ ଦେଖିଲା ପରେ ଆମେ ଡିସ୍କାଉଣ୍ଟ କଥା ଦେଖିବା କାହାର କେଉଁଠି କ'ଣ ଡିସ୍କାଉଣ୍ଟ ରହିବ ହଁ ବଜାଜ୍ କାର୍ଡ଼ ୟୁଜ୍ ହେଉଛି ହଁ ବଜାଜ୍ କାର୍ଡ଼ରେ ଇଏମ୍ଆଇଟା ଆମେ ଦେଉଛୁ ଆପଣ ଆଗ ଆସନ୍ତୁ ମୋବାଇଲ୍ ଦେଖିବେ କ୍ୟାମେରା କ'ଣ ଦେଖିବେ ଭଲ କେଉଁଟା ମନ୍ଦ ଆପଣ ନିଜେ ଦେଖିବେ ନିଜେ ଦେଖିଲେ ଆପଣ ଜାଣି ପାରିବେ ଯେ ନାହିଁ ଏହି ମୋବାଇଲ୍ଟା ଆପଣଙ୍କ ପାଇଁ ସୁଇଟେବଲ୍ ହେବ ଦେଖିବେ ଜାଣିବେ ନେବେ ଆଉ ଆଉ ଆପଣ କେଉଁ ଆକୁ ନେବା ପାଇଁକା ଚାହିୁଁଛନ୍ତି ଓପୋ ନା ଭିଭୋ

ହଉ ଅଛି ନୂଆ ନୂଆ ମଡ଼େଲ୍ ସବୁ ଅଛି ଆପଣ ଆସନ୍ତୁ ଆସିଲେ ଦେଖିବେ ଆଉ ଦେଖିବେ କେଉଁଟା ନେବେ ଆପଣ କ'ଣ ଚାହୁଁଛନ୍ତି ଇଏମ୍ଆଇରେ ନେବା ପାଇଁକା ହଉ ଆପଣ ଆସନ୍ତୁ ଆସିଲା ପୂର୍ବରୁ ଟିକେ ଫୋନ୍ କରିବେ କାହିଁକି ନା ଦୋକାନ ଖୋଲା ଥିବ କି ନ ଖୋଲା ଥିବ ମୋତେ ଫୋନ୍ କରି ଆସିବେ ଆଉ ହଉ ଫୋନ୍ କରି ଆସିଲେ ଆପଣ ଆଉ ଧର ଦୋକାନ ଖୋଲା ଥିଲେ ତ ଭଲ ଆପଣ ନେଇ କି ଯିବେ ଫୋନ୍ ଯଦି ନ କରି ଆସିବେ ଫେରିକି ଯାଉଥିବେ ବିଶ୍ରାମ କରି କି ଆସିବେ ଆଉ ହେଲା